ହଁ ମୁଁ ମୋ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ କହିପାରିବି ସେମାନେ ହେଲା ସତ୍ୟଭାମା ମହାନ୍ତି ଆଞ୍ଜେଲ ମହାନ୍ତି ରଞ୍ଜିତ ମହାନ୍ତି କଲ୍ୟାଣୀ ମହାନ୍ତି କଳ୍ପନା ମହାନ୍ତି